ଆମେ ଆମର୍ ଘରେ ବେଶୀ କରି ଆମ୍କୁ କୁକୁଡ଼ା ପାଲନ୍ କର୍ବାର୍ ଲାଗି ଭଲ୍ ଲାଗ୍ସି ପୋଷ୍ବାର୍ ଲାଗି ଛେଲ୍ ପୋଷ୍ବାର୍ ଲାଗି ଭଲ୍ ଲାଗ୍ସି ଫେର୍ ଗାଈ ଦାମୁର୍ ବି ଆମେ ରଖ୍ବାର୍ ଲାଗି ଭଲ୍ ଲାଗ୍ସି କାରଣ୍ କାଣା କି କେତେବେଲେ ଆମ ଆମ୍କୁ ଗୁରଷ୍ ଖାଇବାର୍ ଲାଗି ମନ୍ ଲାଗ୍ଲା ବେଲେ ସେ ଗୁରଷ୍ ଆମେ ଧୋଇକରି ଖାଇ ପାର୍ମା କେତେବେଲେ ଦର୍କାର୍ ପଡ଼୍ଲା ବେଲେ ଘରେ ପି ପାର୍ମା ଆର୍ କୁକୁରା ଯଦି ରଖିଥିମା ବେଲେ କେତେବେଲେ ଆମେ କୁନୁଆ ଆସ୍ଲେ ବେଲେ ସେଟା ବି ମାଂସ ବନେଇ କରି କାଟି କରି ସେ କୁନୁଆକୁ ଖୁଏଇ ପାର୍ମା ସେ ସବୁର୍ ଲାଗି ଆମ୍କୁ ବେଶୀ କରି ଭଲ୍ ଲାଗ୍ସି ଗାଈ ରଖ୍ବାର୍ ଲାଗି ଛେଲି ରଖ୍ବାର୍ ଲାଗି ଇ ମାନେ ବେଶୀ କରି ଛେଲ୍ ରଖିଥିବ ବେଲେ କେତେବେଲେ ଅସୁବିଧା ଟାଇମ୍ ଥି ବିକିକରି ଘରର୍ କେନ୍ କାମ୍ଟେ କରି ପାର୍ବ ଯେନ୍ତା ଲାଗ୍ସିକି ମୋର୍ ପାଖେ ପୁଞ୍ଜିଟେ ଅଛେ ଆର୍ ମୁଇଁ କିଛି କରି ପାର୍ମି ବିକିକରି ମୋର୍ କେତେବେଲେ ଅସୁବିଧା ହେଲା ବେଲେ ମୁଇଁ ବିକି ପାର୍ମି ବୋଲି କରି ଆମେ ଛେଲି ରଖିଛୁ ଆର୍ କୁକୁରା ବି ରଖିଛୁଁ କେତେବେଲେ ଅସୁବିଧା ଟାଇମ୍ ଥି ଆମ୍କୁ ଅସୁବିଧା ହେଲା ବେଲେ ସେ କୁକୁରା ବିକିକରି ଆମେ ଘରର୍ ଅସୁବିଧା ଆମେ ଭଲ୍ କରି କ୍ଷତିର ପୂରଣ୍ କରି ପାର୍ମୁ ବୋଲିକରି କୁକୁରା ପାଲନ୍ ସେଥିର୍ ଲାଗି କରିଛୁଁ ଆରୁ ଗାଈ ଏଥିର୍ ଲାଗି ବି ଆମେ ରଖିଛୁ ଯେ କେତେବେଲେ ଆମକୁ ଗୁରଷ୍ ନୁ ପନିର୍ ଖାଇ ପାରୁଛୁଁ ଫେର୍ ଗଲା ଯେ କ୍ଷୀର ଖାଇ ପାରୁଛୁଁ ସେଥିର୍ ଲାଗି ବୋଲିକରି ଆମ୍କୁ ଇ ଗାଈ ପଶୁ ପାଲନ୍ କ୍ରବାର୍ ଲାଗି ବେଶୀ ଭଲ୍ ଲାଗ୍ସି ଆମ୍କୁ